ବୟସ୍କ ବୟସ୍କ ଲୋକମାନେ ଯେତେବେଳେ ସ୍ୱାସ୍ଥ୍ୟହୀନ ହେଇଯାଆନ୍ତି ସେତେବେଳେ ସେମାନ ସେମାନଙ୍କ ଅବସ୍ଥା ବହୁତ ଦୂରକୁ ଯାଇଥାଏ ଏବଂ ପରିବାର ସଦସ୍ୟ ମାନେ ସେମାନଙ୍କର ସୁରକ୍ଷା ବହୁତ ଭଲ ଭାବରେ ନେଇଥାନ୍ତି ଏବଂ ଅନ୍ଧକୁ ଅନ୍ଧକୁ ଯେମିତି ଆଲୁଅକୁ ନିଅନ୍ତି ଏବଂ ଆଲୁଅ ଦେଖାନ୍ତି ଏବଂ ଇଏ ଛୁଆଟାକୁ ଯେମିତି ବାଡ଼ି ଧରି ଚଲାନ୍ତି ଜଣେ ଝାଡ଼ା ବାନ୍ତି ହେଇଥାଏ ତା'ହେଲେ ସେ ପରିବାର ସଦସ୍ୟମାନେ ସେମାନଙ୍କୁ ବହୁତ ସଫାସୁତୁରାରେ ରଖିଥାନ୍ତି